ହଁ ଯେନ୍ଟାକି ଆମର ଓଡ଼ିଆ ଭାଷା ସବୁ ଶିଖି ଯାଉଛନ୍ ଯେନ୍ ଯଦି ଓଡ଼ିଆ ଭାଷା ସବୁ ଭାଷା ଇଂରାଜୀ ଭାଷାରେ ଶିଖ୍ବାର ଅଛି ଯଦି ଓଡ଼ିଆ ଭାଷା ଶିଖିଚଲେ କେନ୍ କେଟି ଚିନ୍ହିପାରୁ କେ ଚାକିରିର ନିପ ଯ ହେ ବହୁତ ଭାଷା ଶିଖପାରୁଛି ଇଂଲିଶ ଯ ଇଂଲିଶ ଯଦି ଶିଖିଛ ଯିବ କେନ ଗୁଟେ ଚାକିରୀ ପାଇବ ଚାକିରୀଟେ କରିବ ଆଉ ଇଂଲିଶ ଯଦି ଜାଣିଛ ବଲେ ଯଦି ଜାଣି ନ ଚାକିରୀ ଗୁଟେ ପାଇବ ଯଦି ଜାଣିଛ ବଲେ ଚାକିରୀଟେ ପାଇବ ଇଂଲିଶ ଇଂରାଜୀ ବୋଲି ନେଇ ସେ ସବୁ ଭାଷା ଶିଖିପାରୁଛି ସବୁଭାଷା ହିନ୍ଦୀ ତମେ ଯେନ୍ତା ଭାଷା ଶିଖିପାରୁଛି ବହୁତ ଠାଣ୍ କି ଯେ ପାର୍ବ ହେନ୍ତା ଶିଖି ହେନ୍ତା ସିକ ଆ ହେନ୍ତା ସିକ ବଲେ ଆମେ ଯଦି ଇଂଲିଶ ଓଡ଼ିଆ ଛ ଓଡ଼ିଆ ଶିଖ୍ବାର ଛାଡ଼ିଦବ ଇଂଲିଶ ହିନ୍ଦୀ ହେନ୍ତା ବହୁତ ଭାଷା ଅଛି ନା ଶିଖ୍ବାର ଏଇଟା ହେତେ ଶିଖିଲେ ବାକି ନେଇ ଯେ ଯଦି ତୁମର ଓଡ଼ିଶା କରିପାରୁଛ ଯଦି ଶିଖ୍ବାର ଅଛି ବଲେ ଚାକିରି କି ବେପାର ଅଛି ଓଡ଼ିଶାରେ ବଲେ ତ ଓଡ଼ିଶା ଶିଖ ଓଡ଼ିଶା ଓ ମାତୃଭାଷା ଶିକ୍ଷା ଯେନ୍ଟା ବହୁତ ଶିକ୍ଷନ୍ ଓଡ଼ିଶା ଓଡ଼ିଶା ଭାଷାଟି ଓଡ଼ିଆଟି ଶିଖିବ ଟିକେ ଏନ୍ତା ଯେନ୍ ଯଦି ଶିଖୁଛ ଶିଖ ଓଡ଼ିଆ ଭାଷା ମାତୃଭାଷା ଆମର ଓଡ଼ିଆ ଭାଷା ଶିଖ ଯଦି ଚାକିରୀ ଯିବା ପାଉଛ ହିନ୍ଦୀ ଇଂଲିଶ ଏ ବହୁତ ସାରା ଅଛେ ଶିଖିବାର୍ ଲାଗି ଶିଖ ଆର୍ ଏନ୍ତା ଶିଖିବାର୍ ଲାଗି ଚାହ